ଆମ ରାଜ୍ୟରେ ବିବାହ ଭଳି ଏକା ବଡ଼ ବଡ଼ କାର୍ଯ୍ୟକ୍ରମରେ ଅଧିକ ପରିମାଣର ପାଣି ଆବଶ୍ୟକତା ପଡ଼ିଥାଏ କାରଣ ବିବାହ ଭଳି ଏକ ବିବାହସ୍ଥଳୀରେ ପରସ୍ପରର ଅନେକ ସମ୍ପର୍କୀୟ ଲୋକମାନେ ଆସିଥାନ୍ତି ଏବଂ ପ୍ରାୟ ଆଜିକାଲି ବିବାହରେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇ ଥାଏ ସେଥିପାଇଁ ବିବାହ ଭଳି ସ୍ଥାନରେ ବହୁତ ଗୁଡ଼ିଏ ପ୍ରାୟ ହଜାର ହଜାର ଲୋକଙ୍କୁ ବି ଭିଡ଼ ଜମି ଥାଏ ଏବଂ ବିବାହ ଭଏ କାର୍ଯ୍ୟକ୍ରମ ସବୁଠାରୁ ଅଧିକ ଦରକାର ପଡ଼େ ତାହା ହେଉଛି ପାଣି ପାଣି ନିହାତି ଦରକାର ପଡ଼େ କାରଣ ସମସ୍ତେ ସେ ସେଇ ଖାଦ୍ୟ ଅପେକ୍ଷା ପାଣିକୁ ବେଶୀ ଖୋଜିଥାନ୍ତି କାରଣ ପାଣି ପିଇବା ଦ୍ୱାରା ଆମର ପେ ଆମକୁ ଆମର ଶୋଷ ମେଣ୍ଟି ଥାଏ ଏବଂ ଦରକାର ବଲେ ଭୋକ ମଧ୍ୟ କିଛି ପରିମାଣରେ କମି ଥାଏ ସେଇ ବିବାହ କାର୍ଯ୍ୟକ୍ରମରେ ଲୋକମାନେ ଖାଦ୍ୟ ଖାଇଥାନ୍ତି ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ବହୁତ ଗୁଡ଼ିଏ ପାଣିର ବି ଆବଶ୍ୟକ କରିଥାନ୍ତି ସେମିତି ବିବାହ ଭଳି କାର୍ଯ୍ୟକ୍ରମରେ ଯେଉଁ ଜାଗାରେ ପାଣିର ଅଭାବ ଘ ଅଭାବ ଘଟେ ସେଠାରେ ବହୁତ ପ୍ରକାର ଅସୁବିଧା ଦେଖାନ୍ତି ଲୋକମାନେ ପାଣି ପାଇଁ ଆଉଟୁପାଉଟୁ ହୁଅନ୍ତି ଏବଂ ସେମାନେ ବାହାରୁ ପା ପାଣି କିଣିକି ମଧ୍ୟ ବ୍ୟବହାର କରିଛନ୍ତି ସେମିତି ଆମ ଏଠାରେ ପାଣିର ସୁବିଧା ଥିବାରୁ ବିବାହ ଭଳି କାର୍ଯ୍ୟକ୍ରମରେ ଆମେ ପୂର୍ବରୁ ବଡ଼ ମେସିନ୍ ସାହାଯ୍ୟରେ ପାଣି ଉଠାଇ ଥାଉଁ ଏବଂ ତାହାକୁ ବିଭିନ୍ନ ପ୍ରକାର ହଣ୍ଡା ବା ଡ୍ରମ୍ ସାହାଯ୍ୟରେ ତାହାକୁ ରଖିଥାଉଁ ଏବଂ ସେଠାରେ ର ରନ୍ଧନ ବ୍ୟବସ୍ଥା ପାଇଁ ମଧ୍ୟ ପାଣି ଦରକାର ପଡ଼ିବ ସେଥିପାଇଁ ଯେଉଁ ଜାଗାରେ ରୋଷେଇ କରାହବ ସେଇ ଜାଗାରେ ଆଗତୁରା ପାଣି ଆମେ ରଖିଥାଉଁ ଯେମିତିକି ପାଣିର କୌଣସି ଅଭାବ ଘଟିବ ନାହିଁ ସେମିତି ଅନ୍ୟାନ୍ୟ କାମ ପାଇଁ ପାଣି ଦରକାର ପଡ଼ିବ ସେଥିପାଇଁ ଆମେ ଆଗରୁ ପାଣି ଗୁଡ଼ିକ ଡ୍ରମ୍ ସାହାଯ୍ୟରେ ରଖିଥାଉଁ ଆଉ ଯେଉଁମାନେ ଶୋଷିଲ ଶୋଷ କରିବ ଆଉ କ'ଣ ତାଙ୍କ ପାଇଁ ମଧ୍ୟ ଭଲ ପାଣିର ବ୍ୟବସ୍ଥା କରାଯାଇ ଥାଏ ଯେମିତିକି ବିବାହ କାର୍ଯ୍ୟକ୍ରମରେ ଆମ ନିଜର କୌଣସି ସମ୍ପର୍କୀୟ ଲୋକମାନେ କୌଣସି ପ୍ରକାର ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ ଆମେ ବ୍ୟବସ୍ଥା କରିଥାଉ